ଗୀତ ଯେତେ ଗୀତ ମୋତେ ବହୁତ ଭଲ ଲାଗେ ଗୀତ ମୋ ଶିଖିବାକୁ ବହୁତ ଆଗ୍ରହ ତେଣୁ ମୋ ଜେଜେ ବାପା ବସିକିନି ର ଭଜନ କି କେଉଁ କୀର୍ତ୍ତନ ହେଲା ଯଦି ଗୋଟେ ବସିଲେ ଭଜନ ବୋଲେ ଧର ତାଙ୍କ ସହିତ ବସିଲି ସବୁବେଳେ ବସି ଶୁଣିଲି ମୋତେ ବହୁତ ସେ ଗୀତ ଭଲ ଲାଗିଲା ମୁଁ ଚାହିଁଲି ଯେ ମୁଁ ଦିନେ ବି ଏମିତି ମୋ ଜେଜେବାପା ଗୀତ ବୋଲିବି ମୋତେ ବହୁତ ଭଲ ଲାଗେ ମୁଁ ବୋଲିକି ମୁଁ ନିଜେ ସେଇଠି ଜେଜେ ବୋଲନ୍ତି ମୁଁ ଶୁଣିବା ମୁଁ ତା'ପରେ ମୁଁ ଆସ୍ତେ ଆସ୍ତେ ସେଇଠୁ ଶୁଣିଲି ମୁଁ ନିଜେ ବି ବୋଲିବାକୁ ଚେଷ୍ଟା କଲି ତାପରେ ମୁଁ ଆସ୍ତେ ବି ବୋଲୁ ବୋଲୁ ମୋତେ ବହୁତ ସେ ଜିନିଷଟା ଭଲ ଲାଗିଲା ମୁଁ ବି ମୋ ଗୀତ ଅଲଗା ଅଲଗା ଶୁଣିଲେ କହିଲେ ହଁ ଇଏ ବହୁତ ଭଲ ବୋଲି ପାରୁଛି ବହୁତ କମ୍ ଦିନରୁ ବି ମୁଁ ଗୀତ ମୁଁ ଜେଜେଙ୍କ ସବୁ ଯାଇକି ପାଞ୍ଚ ଛଅ ବର୍ଷ ବୟସରୁ ମୁଁ ମୋ ଜେଜେଙ୍କରେ ବୁଲାବୁଲି କରିବାରେ ବସିବାରେ ତାଙ୍କ ପାଖରେ ଏହିସବୁ ଅଭ୍ୟାସ ମୋର ବହୁତ ଭଲ ଲାଗିଲା ମୁଁ ବି ଶିଖିଲି